ଏକ ପାଞ୍ଚ ଦୁଇ ହଜାର ଅଠର ନଅ ଦୁଇ ଦୁଇ ହଜାର ଉଣେଇଶ ଉଣେଇଶ ତିନି ଦୁଇ ହଜାର କୋଡ଼ିଏ ସାତ ଚାରି ଦୁଇ ହଜାର ଏକୋଇଶ ପାଞ୍ଚ ଛଅ ଦୁଇ ହଜାର ବାଇଶ